ଆଜ୍ଞା କୁହନ୍ତୁ କ'ଣ ହେଲା ସାହିତ୍ୟରେ ଭଲ ରଖିଛନ୍ତି ନାଇଣ୍ଟି ପରସେଣ୍ଟ ରଖିଛନ୍ତି ଇଂରାଜୀରେ ଜଷ୍ଟ ପାସ କରିଛନ୍ତି ତିରିଶ ମାର୍କ ରଖିଛନ୍ତି ଦେଖନ୍ତୁ ସିଏ ଏଥର କ୍ଲାସରେ ବି ଭଲ କରିନି ତ ପଢ଼ାପଢ଼ିରେ ଟା ବହୁତ ୱିକ୍ ଅଛି ସେଥିପାଇଁ ସେ ଭଲ ରଖି ନାହାନ୍ତି ଆପଣ ତାଙ୍କୁ ଟିକେ ଦେଖନ୍ତୁ ସେ ବିଷୟରେ କାହିଁକି କମ ରଖିଛନ୍ତି ଆଗରୁ ଭଲ ରଖିଥିଲେ ତ ଏବେ ରଖି ନାହାନ୍ତି ଦହୁତ କମ ମାର୍କ ରଖିଛନ୍ତି ଜଷ୍ଟ ପାସ କରିଛନ୍ତି ହଁ ଇତିହାସରେ ରଖିଛନ୍ତି ଅଶୀ ଆଉ ଭୂଗୋଳରେ ରଖିଛନ୍ତି ପଞ୍ଚସ୍ତରୀ ଦେଖନ୍ତୁ ଆଗରୁ ତ ପିଲା ଭଲ ରଖୁଥିଲେ ଆଉ ଏବେ ଆପଣଙ୍କର ପୁଅ ରଖିଛନ୍ତି ସେ କମ ନମ୍ବର କାହିଁକି ନା ସେ ଭଲ କ୍ଲାସ କରି ନାହାନ୍ତି କି ଭଲ ପଢ଼ୁ ନ ଥିଲେ କ୍ଲାସରେ ତ ବହୁତ ଆବସେଣ୍ଟ ଥିଲେ କ୍ଲାସରେ ତ ସେଥିପାଇଁ ସେ ବୋଧେ କମ ନମ୍ବର ରଖିଛନ୍ତି ଆମର ତ ଭଲ ଟିଚରମାନେ ଭଲ ପଢ଼ାନ୍ତି ସବୁ ବିଷୟରେ ଦେଖନ୍ତୁ ଦେଖନ୍ତୁ ଆପଣ ଟିକେ ତାକୁ ଗାଇଡ଼ କରନ୍ତୁ ସେ ଟିକେ ଭଲ ଯେମିତି ଘରେ ପଢ଼ାପଢ଼ି କରିବ ବୁଲାବୁଲି କରିବନି କ୍ଲାସ ଟିକେ ଆଟେଣ୍ଡ କରିବ ହଁ ଅଛି ଆମର ଏଠି ସକାଳେ ହୁଏ ଛଅଟାରୁ ନଅଟା ଯାଏଁ କୋଚିଙ୍ଗ କ୍ଲାସ ହୁଏ ଆଜ୍ଞା ସକାଳେ ଆମେ ଗୋଟେ ସବଜେକ୍ଟ ଯୋଉ ପଢ଼ା ହୁଏ ଘଣ୍ଟେ ପ୍ରତି ଗୋଟେ ସବଜେକ୍ଟ ପାଇଁ ଆମେ ଦୁଉ ଶହ ଟଙ୍କା ନେଉ ଆଜ୍ଞା ସକାଳେ ଆପଣ ପଠାନ୍ତୁ ଓ ସେଥିରେ ଆପଣ ଟ୍ୟୁସନ ଟିକେ କରନ୍ତୁ ତାପରେ ରେଗୁଲାର କ୍ଲାସ ଆସନ୍ତୁ ଅବଶ୍ୟ ଭଲ ରଖିବେ ମାର୍କ କାହିଁକି ଛୁଆ ଏତେ ଖରାପ ବି ନମ୍ବର ରଖି ନାହାନ୍ତି ତେଣୁ କୋଚିଙ୍ଗ କ୍ଲାସ କଲେ ସେ ଠିକ ଆସି ଯିବ ପଢ଼ାପଢ଼ି ଠିକ କରିବେ ଆଜ୍ଞା ନମସ୍କାର